ହେଲୋ ମୁଁ ଲିପୁନ ବେହେରା କହୁଛି ଅଳଷଦାରୁ ଆମେ ଭାବିଛୁ ପୁରୀ ଭୁବନେଶ୍ୱର ସମ୍ବଲପୁର ବୁଲିବାକୁ ମୁଁ ଓ ମୋ ସାଙ୍ଗଙ୍କ ଫ୍ୟାମିଲି ବୁଲିବାକୁ ଯିବୁ ଆମେ ଏଇଠୁ ସକାଳ ଭୋର ପାଞ୍ଚଟାରୁ ଉଠିକି ବାହାରିବୁ ବାହାରିକି ସିଧା ପୁରୀ ରଥଯାତ୍ରା ସରିଲା ପରେ କୋଣାର୍କ ଇତ୍ୟାଦି ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯିବୁ ତାପରେ ସିଧା ଆସି ଭୁବନେଶ୍ୱର ଲିଙ୍ଗଲାଜ ମନ୍ଦିର ଇତ୍ୟାଦି ଛୋଟ ଛୋଟ ମନ୍ଦିର ଯେମିତିକି ରାଜାରାଣୀ ମନ୍ଦିର ଏଟା ସବୁ ବୁଲିବୁ ତାପରେ କିଛି ସମୟ ଭୁବନେଶ୍ୱରରେ ବୁଲାବୁଲି କରିକି କିଛି ଖାଦ୍ୟ ଖାଇକି ଡାଇରେକ୍ଟ ସମ୍ବଲପୁର ଆସିବୁ ସମ୍ବଲପୁରରେ ମା' ସମଲେଶ୍ୱରୀଙ୍କ ପୀଠ ଭ୍ରମଣ କରିକି ସିଧା ଆମେ ସେଠୁ ସମ୍ବଲପୁର ସହର ଟିକେ ବୁଲିବୁ ଆଉ ଛୋଟ ଛୋଟ ଗାଁ ଇତ୍ୟାଦି ଭ୍ରମଣ କରିକି ଆସିବୁ ସେଇଠୁ ବଲାଙ୍ଗୀର ଯାଇ ନୃସିଙ୍ଗନାଥ ଇତ୍ୟାଦି ବୁଲିକି ଆସିବୁ ତାପରେ ରାତିରେ ନୃସିଙ୍ଗନାଥରେ ନୃସିଙ୍ଗନାଥ ମେଳା ହେବ ମେଳାରେ ବୁଲିକି ଆସିବୁ